ଆମ ଅଞ୍ଚଳରେ ଏକ ପ୍ରସିଦ୍ଧ ସିନେମା ଥିଏଟର ଅଛି ଏହି ଥିଏଟିରଟିର ନାମ ଶ୍ରୀୟା ସିନେମା ଥିଏଟର ଏଥିରେ ଦର୍ଶକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଅଛି ଏହି ଥିଏଟରଟିରେ ଏକା ସମୟରେ ନଅଶହ ପଚାଶ ଲୋକ ବସି ସିନେମା ଉପଭୋଗ କରିପାରିବେ ଏହାର ମୂଲ୍ୟ ମଧ୍ୟ ବହୁତ ସ୍ଵଳ୍ପ ଅଟେ ତେଣୁ ଆମ ଅଞ୍ଚଳର ଅଧିକାଂଶ ଲୋକ ଏହି ଥିଏଟରଟିକୁ ପସନ୍ଦ କରିଥାନ୍ତି ଏବଂ ଅଧିକାଂଶ ସମୟରେ ଏହି ଥିଏଟରଟିକୁ ସିନେମା ଦେଖିବା ପାଇଁ ଯାଇଥାନ୍ତି